ହଁ ଆମ ଧର୍ମ ଓ ସଂସ୍କୃତିର ବୈଷୟିକ ଉଦ୍ଭାବନ ରହିଛି ଏସବୁ ଗୁଡ଼ିକ ହେଲା ପରସ୍ପର ମଧ୍ୟରେ ସୁସମ୍ପର୍କ ରଖିବା ଜଣେ ଅନ୍ୟ ଜଣଙ୍କୁ ସମ୍ମାନ ଦେଖେଇବା ଛୋଟମାନେ ବଡ଼କୁ ସମ୍ମାନ ଦେବା ପ୍ରତି ବଦଳରେ ଆଦର ପାଇବା ଉପକାର କରିବା ଏସବୁ ଦ୍ୱାରା ସିଏ ସୁସ୍ଥ ଓ ସମୃଦ୍ଧ ପରିବାର ଗଢ଼ିବା ସହ ସୁନ୍ଦର ପରିବେଶ ଓ ସମାଜ ସୃଷ୍ଟି ହୋଇଥାଏ